ହ୍ୟାଲୋ ମୟେସୁର ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆଜ୍ଞା ମୁଁ ଯେଉଁଟା ଡେଲିଭେରି କରିଥିବା ପାର୍ସଲଟି ମୋ ପାଖରେ ପହଞ୍ଚି ପାରି ନାହିଁ ଏପର୍ଯ୍ୟନ୍ତ ତା ବଦଳରେ ଅନ୍ୟ ଏକ ପାର୍ସଲଟି ମୋ ପାଖରେ ପହଞ୍ଚିଛି ଯେଉଁଟା କି ମୋର କୌଣସି ଆବଶ୍ୟକତା ନାହିଁ ତାର ତେଣୁ ମୁଁ ଅନୁରୋଧ କରୁଛି କି ଆପଣଙ୍କ ପାର୍ଟନରଙ୍କ ସହିତ ଯୋଗାଯୋଗ କରି ମୋ'ଠାରୁ ଏଇଟା ରିଟର୍ନ ନେବା ପାଇଁ